ହଁ ମୋ' ଗାଁ ବିଷୟରେ ମୁଁ କହିପାରେ କାହିଁକିନା ମୋ' ଗାଁ ବହୁତ ଭଲ କାହିଁକିନା ଏଠି ନଦୀ ଏବଂ ପାହାଡ଼ ଏବଂ ପ୍ରାକୃତିକ ପରିବେଶ ଅଛି ଆଉ ମଧ୍ୟ ଏଠି ବିଭିନ୍ନ ପ୍ରକାର ମନ୍ଦିର ଅଛି ଯେମିତିକି ହନୁମାନ ଶିବ ଖଣ୍ଡୁରୀ ମା' ତାରିଣୀ ମା' ଏମିତି ବିଭିନ୍ନ ପ୍ରକାର ମନ୍ଦିର ଅଛି ଏଠି ମଧ୍ୟ ବିଦ୍ୟାଳୟ ଅଛି ଏବଂ ଖେଳପଡ଼ିଆ ଅଛି ଆମ ଗ୍ରାମରେ ମଧ୍ୟ ପ୍ରତି ବର୍ଷ ଯାତ୍ରା ହୁଏ ଏବଂ ସେ ଯାତ୍ରାଟି ବହୁତ ଭଲ ଲାଗେ ସେ ଯାତ୍ରାରେ ପ୍ରତ୍ୟେକ ଘରୁ ପ୍ରତ୍ୟେକ ସଦସ୍ୟ ଆସନ୍ତି ଏବଂ ଭାଗ ନିଅନ୍ତି ଏବଂ ଯାତ୍ରା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ବି ଆମ ଗ୍ରାମରେ ହୁଏ ଆମ ଗ୍ରାମରେ ମଧ୍ୟ ବିଭିନ୍ନ ରଜପର୍ବ ରଜପର୍ବ ଅନ୍ୟାନ୍ୟ ପର୍ବ ପାଳନ କରାଯାଏ ଅଷ୍ଟମୀ ଏବଂ କୁମାରପୂର୍ଣ୍ଣିମା ଏହି ମଧ୍ୟ ଆମ ଗ୍ରାମରେ ପାଳନ କରାଯାଇଥାଏ